ମୁଁ ଭବିଷ୍ୟତରେ କୁକୁଡ଼ା ଫାର୍ମ ଏବଂ ଗାଈ ଫାର୍ମ କରିବାକୁ ଚାହୁଁଛି ଆଜିକାଲି ବଜାର ମାନଙ୍କରେ ଯେମିତି ଚାହିଦା ବଢ଼ୁଛି କ୍ଷୀର ଏବଂ କୁକୁଡ଼ା ଫାର୍ମ ବିଷୟରେ ଯେମିତି ମୁଁ ଯେଉଁ ବହି ପଢ଼ୁଛି ସେଥିଲାଗି ମୁଁ ସେ କୁକୁଡ଼ା ଫାର୍ମ ଏବଂ ଗାଈ ଫାର୍ମ କରି କେମିତି ଉପକୃତ ହେବି ସେଥିଲାଗି ମୁଁ ସେ ଭବିଷ୍ୟତରେ ଏ କାମଟା କରିବାକୁ ଚାହୁଁଛି ଗାଈଟା ଆମର କେମିତି ରହିବ ତା'ପାଇଁ ଗୋଟେ ଘର ଦରକାର ତା'ପାଇଁ ଦାନା ଦରକାର ଗାଈ ତ ତ ରହିବ ତା'ପରେ ତାଙ୍କ ଯେଉଁ ଗାଈ ରଖିସାରିଲା ପରେ ତା ଯେଉଁ ତା'ପାଇଁ ତା'ର ଯେଉଁ କ୍ଷୀର ଦେବ ସିଏ କ୍ଷୀରଟା ଆମେ କେମିତି ବିକ୍ରି କରିବୁ ସେଥିପାଇଁ ଆମ ଅଧିକ ଉନ୍ନତି ଧରଣ ହେବ ତା'ର ଯେଉଁ ଗୋବର ଦେବ ସେ ଗୋବରରେ ଆମର କୃଷି କାମରେ ଲାଗିବ ଗୋବର ବି ଜାଳେଣି କାମରେ ଲାଗିବ ତା'ପରେ ଆମର ଯେଉଁ କୁକୁଡ଼ା ଫାର୍ମ କୁକୁଡ଼ା ଫାର୍ମରେ ଆମେ କେମିତି ଅଧିକା ମାତ୍ରାରେ ଚାଷ କରିବା କେମିତି ଆମେ ଚାରିଆଡ଼ୁ ବିଭିନ୍ନପ୍ରକାର କୁକୁଡ଼ା ଆଣିକି ତାକୁ ବଢ଼ାଇକି ତାକୁ ଦାନା ଦେବା ତା'ପାଇଁ ବି ଗୋଟେ ପିଲା ରଖିବା ସେଥିପାଇଁ ଆମେ ସେ ଭବିଷ୍ୟତରେ ଏ କାମ କରିବାକୁ ଆମେ ଇଚ୍ଛା ପ୍ରକାଶ କରୁଛୁ